ଆମେ ଭାରତୀୟ ଲୋକ ଆମର ସକାଳୁଠୁ ଆରମ୍ଭ କରି ପଖାଳ ଭାତ ଶୁକୁୁଆ ବଢ଼ିଚୁରା ଠୁ ଆରମ୍ଭ ହୁଏ ଆଉ ମସଲା ପ୍ରିୟ ଆମେ ଭାରି ମସଲା ଟିକେ ଯଦି ଖାଦ୍ୟରେ ଟିକେ ଯଦି ମାନେ ମାଛ ତରକାରୀ କି କୁକୁଡ଼ା ତରକାରୀ କି ମଟନ ଖାସିରେ ଟିକେ ଟି ମସଲା ଟିକେ ଅଧିକ ନହଏ ଆମର ଖାଇବା ଟିକେ ଭଲ ଲାଗେ ନାହିଁ ଆମର ବହୁତ ଲୋକପ୍ରିୟ ଖାଦ୍ୟ ହେଉଛି ସମସ୍ତଙ୍କ ଘରେ ଘରେ ପଖାଳ ଭାତ ବଢ଼ିଚୁରା ଆଉ ଶୁକୁୁଆ ଭଜା ଶାଗ ଏମିତି ସବୁ ଲଗେଇକି ଖାଆନ୍ତି ଆଉ ଗାଧୁଆ ବେଳେ ତ ଆଇଁଷ ବାରିରେ ଆଇଁଷ ଆଉ ସାଧାବାରି ଦିନ ସାଧା ଆଉ ଆମର ଭାରି ଧାର୍ମିକ ଲୋକ ସବୁ ରହିଥାନ୍ତି ସେଇ ଧାର୍ମିକ ଲୋକ ଅନୁସାରେ ସେସବୁ ଖାଦ୍ୟ ଖାଆନ୍ତି ଆମର ମଠବାରି ଏଗୁଡ଼ା ସବୁରେ ସେସବୁ ମାନେ ଅରୁଆ ହାତ ଡାଲମା ମିକଶ୍ଚର ଶୁକ୍ତ ପନିର ଇତ୍ୟାଦି ଲୋକପ୍ରିୟ ଖାଦ୍ୟ ହୋଇଥାଏ ଏହିସବୁ ଖାଦ୍ୟ ଖାଇକି ଲୋକ ବହୁତ ଆନନ୍ଦିତ ହୋଇଥାନ୍ତି ଆଉ ଆଇଁଷ ଆଇଁଷ ମାନ ବି ଆଇଁଷ ମାନେ ଯେଉଁମାନେ ସବୁ ଧାର୍ମିକ ଥାଆନ୍ତି କିନ୍ତୁ ତାଙ୍କର ଯେଉଁ ଅଲଗା ବାରି ସବୁ ଥାଏ ସେ ବାରିରେ ସବୁ ମାନେ ଖାଦ୍ୟ ଖାଇଥାନ୍ତି ଆଇଁଷ ଖାଇଥାନ୍ତି ଚିକେନ ଚିଲ୍ଲି ଚିକେନ ଚିକେନ ପକୋଡ଼ା ବିଭିନ୍ନ ପ୍ରକାର ଖାଦ୍ୟ ଥାଏ ଲୋକ ଖାଆନ୍ତି ଏହିପରି ଖାଦ୍ୟ ଖାଇକି ଲୋକ ସବୁ ବହୁତ ଆନନ୍ଦିତ ଖୁସିରେ ରହନ୍ତି ଆମର ପିଠା ପିଠା ପଣା ପର୍ବପର୍ବାଣିରେ ବହୁତ ପିଠା ପଣା ଆରିସା ପିଠା ପୋଡ଼ ପିଠା ଇତ୍ୟାଦି ବହୁତ ନାନା ପ୍ରକାର ପିଠା କରି ଖାଆନ୍ତି ବହୁତ ଆନନ୍ଦିତ ବି ହୁଅନ୍ତି